ମୁଁ ଆବଶ୍ୟକ କରୁଛି ଆଜି ମୁଁ ଗୋଟେ ଡି ଏସ୍ ଲା ର୍ କ୍ୟାମେରା ଆଣିଥିଲି ସେଇଟା ଭଲ ଥିଲା ଆଉ ଦୁଇ କିଲୋମିଟର ଦୂରକୁ ଯାଉଥିଲା ସେ କ୍ୟାମେରା ପୁରା କ୍ଲାରିଟି ଥିଲା ଆଉ କ'ଣ ହେଲା କି ସେ କ୍ୟାମେରାବି ଭଲ୍ସେ ଚାଲୁନି ମୁଁ ସେ କ୍ୟାମେରା ଗୋଟେ ଦୁଇ ବର୍ଷରେ ଗ୍ୟାରେଣ୍ଟି ଦେଇଛିି ଏବେ କ'ଣ ହେଲା ଚାଲୁନାହିଁ ଟିକେ ଦେଖନ୍ତୁ ଆପଣ ଆଉ ସେ କ୍ୟାମେରା ମୁଁ ମୁଁ ସେଭିଙ୍ଗସ୍ କରି ସେ କ୍ୟାମେରା ମୁଁ କିଣିଥିଲି ଆଉ ସେ କ୍ୟାମେରା ଟିକେ ଯେତେ ଜଲ୍ଦି ହେଲେ ଆପଣ ଟିକେ ସେ କ୍ୟାମେରା ଟିକେ ଠିକ୍ କରିଦିଅନ୍ତୁ ଆଉ ସେ କ୍ୟାମେରା ପୁରା ପିକ୍ଚର୍ସ କ୍ଵାଲିଟି ଭଲ ଅଛି ଆଉ ଭଲ କ୍ୟାମେରା ଅଛି ଡି ଏସ୍ ଲା ର୍ କ୍ୟାମେରା ଟିକେ ଯେତେ ଜଲ୍ଦି ହେଲେ ସେ କ୍ୟାମେରା ଟିକେ ବନେଇ ଦିଅନ୍ତୁ ସେ କ୍ୟାମେରା ପାଖାପାଖି ଗୋଟେ ପଚାଶ ହଜାର ପଡ଼ିଲା ଡି ଏସ୍ ଲା ର୍ କ୍ୟାମେରା କ'ଣ ହେଲା କିି ପାଣିରେ ପାଣି ଭିଜି କରି ଖରାପ ହେଇଯାଇଛି ଟିକେ ବନାଇ ଦିଅନ୍ତୁ